ବଜାରରେ ଆମେ କୃଷି ଜାତୀୟ ଦ୍ରବ୍ୟ ପାଇବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉ ଯେହେତୁକି ଆମେ ଟିକିଏ ସଜ ପରିବା ଆମେ ପାଇ ପାରୁନା ତିନି ଚାରି ଦିନ ଧରି ଆମେ ବାସି ପରିବା ଟିକିଏ ପାଉ ବାଡ଼ିରୁ ଯେପରି ଆମେ ସଜ ପରିବାଟା ତୋଳି ଆଣି ଖାଇବା ଯେଉଁ ଟେଷ୍ଟ ଲାଗିବ ସେ ଜିନିଷ ଆମେ ମାର୍କେଟ୍ରେ ପାଇପାରୁନାହୁଁ କି ବାଦାମ ହେଉ ବାଦାମ ଆମେ ଟିକିଏ ଭଲ ବାଦାମ ପାଇପାରୁନାହୁଁ ଯେଉଁଟାକି ବର୍ଷ ବର୍ଷ ଧରି ରସି ଯାଇଥିବା ବାଦାମ ଆମେ ବଜାରରୁ ପାଉଛୁ ଆଉ ଆମ୍ବୁଲ ହେଉ ଆମ୍ବୁଲ ବି ଆମେ ଟିକିଏ ଖାଇବା ପାଇଁ ଚାହିଁଲେ ସେ ଆମ୍ବୁଲ ଆମେ ପାଇପାରୁନାହୁଁ ଯେଉଁଟାକି ବର୍ଷବର୍ଷ ଧରି ଆମ୍ବୁଲ ମାର୍କେଟ୍ରେ ବିକ୍ରି ହେଉଛି ଯେଉଁଟାକି ବାଧ୍ୟ ହୋଇ ତାକୁ କିଣିବାକୁ ପଡ଼ୁଛି ମହୁ ମହୁ ହେଉଛି ଗୋଟିଏ ଏଭଳିଆ ଜିନିଷ କି ଘରର ନିହାତି ଦରକାର ଯେଉଁ ଜିନିଷ କି ଆମେ ମାର୍କେଟରେ ପାଇପାରୁନାହୁଁ ତା' ସହିତ ଚିନି ସବୁ ମିଶା ହୋଇ ତାକୁ ମାର୍କେଟରେ ବିକ୍ରି ହେଉଛି ଯେଉଁଟାକି ଆଣିକି ଆମେ ଖାଇଲେ ବି ଆମ ଦେହର ସ୍ଵାସ୍ଥ୍ୟ ପାଇଁ କୌଣସି ଲାଭଦାୟକ ନୁହେଁ ବରଂ ବିପଦଜନକ ହୋଇପାରୁଛି ତେଣୁ କରି କୃଷିଜାତୀୟ ଦ୍ରବ୍ୟ ପାଇବାରେ ଆମକୁ ବହୁତଗୁଡ଼ିଏ ଅସୁବିଧା ହେଉଛି